ବଲିଉଡ୍ ଆଉ ଟ୍ରଲିଉଡ୍ ଭାରତର ଫ୍ୟାଶନ୍ ଟ୍ରେଣ୍ଡକୁ ସବୁଠୁ ପ୍ରଭାବିତ କରୁଛି କାଇଁନା ଫେସନର ବିଭିନ୍ନ ପ୍ରକାର ପୋଷାକର ଟ୍ରେଣ୍ଡସ ଆଉ ଆମର ଏମ୍ ବଜାର ଷ୍ଟାଇଲ ବଜାର ଇତ୍ୟାଦି ବିଭିନ୍ନ ପ୍ରକାର ବଜାରରେ ଏଇ ଫେସନ୍ ଟ୍ରେଣ୍ଡ ଡ୍ରେସ୍ ସବୁ ମିଳୁଛି ଆଉ ଯେଉଁ କହୁଛନ୍ତି ଚଳଚ୍ଚିତ୍ର ଏ ଚଳଚ୍ଚିତ୍ର ତାରକା ବିଭିନ୍ନ ପ୍ରକାର ପୋଷାକ ପିନ୍ଧୁଛନ୍ତି ସେଥିରେ ମଧ୍ୟ କେତେଟା ଅଶ୍ଳୀଳ ବ୍ୟବହାର ହଉଛି ଅଶ୍ଳୀଳତା ବ୍ୟତୀତ ଅନ୍ୟ କେତେକ ଭଲ ପୋଷାକ ମଧ୍ୟ ଅଛି ପୋଷାକ ଶୈଳୀର ଠିକ ପୋଷାକ ନ ରହିଲେ ଲୋକଙ୍କ ମନରେ ଯେଉଁ ଚାରିତ୍ରିକ ଭାବଟା ବାସ ହବ ସେଥିରେ ସେମାନେ ଉପକୃତ ହୁଅନ୍ତି ପୋଷାକରୁ ମଧ୍ୟ ଚାରିତ୍ରିକ ଭାବ ପ୍ରକାଶ ପାଏ ତେଣୁ ସେ ଯେଉଁ ଅଶ୍ଳୀଳ ପୋଷାକ ଶୈଳୀ ସେଗୁଡ଼ା ପସନ୍ଦ ନାହେଁ ଯେଉଁଗୁଡ଼ା ଆମର ଫର୍ମାଲ ଜିନିଷ ସେଗୁଡ଼ା ସବୁ ଆବଶ୍ୟକ ଏହିସବୁ ଚଳଚ୍ଚିତ୍ର ପୋଷାକର କେତେକ ଆମର ଫେସନ୍ ହେଇଯାଇଛି ପିନ୍ଧିବାକୁ କଣ ସେ ସବୁକୁ ଗ୍ରହଣ କରି ନେଉଛନ୍ତି ଆଉ କେତେକ ପିଲା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଏଇ ଯେଉଁ କହିଲେ ସମାନ ପୋଷାକ ତିଆରିବାକୁ କେବେ ଚେଷ୍ଟା କରନ୍ତି ନାହିଁ ପ୍ରକୃତ କାରିଗର ଯିଏ ସେ ଅଶ୍ଳୀଳ ପୋଷାକକୁ ପସନ୍ଦ କରିବନି ବା ନିଜେ ତିଆରି କରିବାକୁ ଚେଷ୍ଟା କରିବ ନାହିଁ ସେଥିପାଇଁ ଆମର ଏଇ ଯେଉଁ ପୋଷାକ ଚଳଚ୍ଚିତ୍ର ଯେଉଁ ସମାନ ପୋଷାକ ଅଶୀଳତା ପୋଷାକ ଏଗୁଡ଼ା ସବୁ ତିଆରି କରିବାକୁ ଚେଷ୍ଟା କରାଯାଏ ନାହିଁ